ଆମେ ଘର ଭିତରେ ବହୁତ ସାରା ଖେଳ ଖେଳିଥାଉ ଯେମତିକି ତାସ୍ କ୍ୟାରମ ଲୁଡ଼ୁ ଚେସ୍ ଏସବୁ ଖେଳ ଆଉ ଏତେ ଭିତରୁ ଖେଳ ଥାଏ ଯେ ମୋତେ ସେ ଖେଳ ଭିତରୁ ଗୋଟିଏ ଖେଳ ଭଲ ଲାଗେ ସେଇଟା ହେଉଛି ଲୁଡ଼ୁ ଲୁଡ଼ୁ ଖେଳଟା ମୁଁ ଘର ବହୁତ ଖେଳେ ଆଉ ଟିଭି ବି ଦେଖେ ମଧ୍ୟ ଆଉ ଟିଭି ନ ଦେଖିବା ଟାଇମରେ ମଧ୍ୟ ମୁଁ ଲୁଡ଼ୁ ଖେଳେ ଆଉ ଏ ଖେଳଟା ଏତେ ପସନ୍ଦ ଥିଲା ଯେ ମୁଁ ସ୍କୁଲକୁ ବହି ସାଙ୍ଗରେ ଲୁଡ଼ୁ ବି ନେଇକି ଯାଉଥିଲି ଆଉ ସ୍କୁଲ ସାଙ୍ଗମାନଙ୍କ ମଧ୍ୟ ଖେଳୁଥିଲୁ ଆଉ ସେ ଲୁଡ଼ୁ ଖେଳ ପାଇଁ ବହୁତ ଥର ସ୍କୁଲରେ ମାଡ଼ ବି ଖାଇଛୁ ଆଉ ଘରକୁ ବି କମ୍ପ୍ଲେନ୍ ଆସିଛି ଯେ ଆଉ ଲୁଡ଼ୁ ଖେଳୁଥିଲା ସ୍କୁଲରେ ବୋଲି ତ ଲୁଡ଼ୁ ଖେଳଟା ମୋତେ ବହୁତ ଭଲ ଲାଗେ ତ ଆଉ ସାଙ୍ଗସାଥି ଆମେ ସମସ୍ତେ ମିଳିମିଶିକି ଲୁଡ଼ୁ ଖେଳୁ ଘର ଭିତରେ ଆଉ ସେତେବେଳକୁ ପରିବାର ଲୋକ ମଧ୍ୟ ଥାଆନ୍ତି ପରିବାର ଲୋକମାନଙ୍କ ମଧ୍ୟ ସହିତ ଆମେ ଲୁଡ଼ୁ ଖେଳି ଥାଉ ଆଉ ଭଲ ଲାଗେ ଏ ଖେଳ ଟା ମୋତେ